ମୁଁ ବଗିଚାରେ ମୁଁ ବିଭିନ୍ନ ପ୍ରକାରର ଗଛ ଯେମିତି କି ଫୁଲ ଗଛ ଫଳ ଗଛ ପନିପରିବା ଗଛ ଆଦି ସବୁ ଲଗାଇଥାଉ ମୁଁ ପ୍ରଥମେ ମୋର ବାଡ଼ି ବଗିଚାକୁ ଭଲ ଭାବରେ ସଫା କରିଦିଏ ତାର ମାଟିର ପରୀକ୍ଷା କରିଥାଉ ଏଇ ମାଟିରେ କେଉଁ ଚାଷ କଲେ ଭଲ ହେବ ସେଇ ଅନୁସାରେ ମୁଁ ଆମ ବାଡ଼ି ବଗିଚାରେ ଗଛ ଗୁଡ଼ିକ ସବୁ ଲଗାଇଥାଏ କେତେକ ସ୍ଥାନରେ ପନିପରିବା ତ ଆଉ କେତେକ ସ୍ଥାନରେ ଫୁଲ ଗଛ ତ ଆଉ କେତେକ ସ୍ଥାନରେ ଫଳ ଗଛଗୁଡ଼ିକ ଲଗାଇଥାଉ ତାର ମଞ୍ଜି ଗୁଡ଼ିକ ଭଲଭାବରେ ପୋତି ତାକୁ ସବୁଦିନ ପାଣିଦିଏ ଯେତେବେଳେ ସେଇ ଗଛରେ ଫଳ ଫୁଲ ପନିପରିବା ଗୁଡ଼ିକ ହୋଇଥାଏ ମୋତେ ସେହିଗୁଡ଼ିକ ଦେଖି ନିଜର ମନ ବହୁତ ଖୁସି ହୋଇଯାଏ ମୁଁ ଅନୁଭବ କଲି ଯେ ମୋ ପରିଶ୍ରମର ଫଳ ସଫଳତା ପାଇଛି ଆଉ ମୋତେ ବହୁତ ଆନନ୍ଦ ମଧ୍ୟ ମିଳିଛି